ଜିତ୍ ମୋବାଇଲ୍ ସପ୍ରେ କଲ୍ ଯାଇଛି କି ଆପଣଙ୍କ ପାଖରେ କି କି ମୋବାଇଲ୍ ଅଛି ହଁ ହଁ ୱାନ୍ ପ୍ଲସ୍ ମୋବାଇଲ୍ ହେବ କି ୱାନ୍ ପ୍ଲସ୍ ମୋବାଇଲ୍ ତା'ର ପ୍ରାଇସ୍ କେମିତି ଅଛି ଡିସ୍କାଉଣ୍ଟ ନାହିଁ କି କିଛି କେତେ ଡିସ୍କାଉଣ୍ଟ ଅଛି ଆଉ ଇ ଏମ ଆଇ କଲେ କେତେ ପଡ଼ିବ ମନ୍ଥଲି ମନ୍ଥଲି କେତେ ଦେବି ଦଶ ହଜାର ଭିଭୋ ମୋବାଇଲ୍ର ରେଟ୍ କେମିତି ତା'ର ଡିସ୍କାଉଣ୍ଟ୍ ନାହିଁ କି କେତେ ଡିସ୍କାଉଣ୍ଟ୍ ଇ ଏମ ଆଇ କଲେ କେତେ ପଡ଼ିବ ସେଇଟାର କେତେ ଦେବି ମନ୍ଥଲି ଆଚ୍ଛା ଆଉ ୱାନ୍ ପ୍ଲସ୍ର କେତେ ଦାମ ଆଇଫୋନ୍ ଅଛି କେଉଁଟା ଅଛି ଆଇଫୋନ୍ ଟୁଏଲ୍ଭ୍ର ଦାମ କେତେ ଆଇଫୋନ୍ ଟୁଏଲ୍ଭ୍ର ଆଇଫୋନ୍ର ଇ ଏମ ଆଇ ହେବ ଓ ହୋ ମନ୍ଥଲି କେତେ ମନ୍ଥଲି ପାଞ୍ଚ ହଜାର ହେଲେ ମୁଁ ଆଇଫୋନ୍ ନେବି ଆଇଫୋନ୍ ଟୁଏଲ୍ଭ୍ ହେଲେ ମୁଁ ମାର୍ଚ୍ଚ କୋଡ଼ିଏରେ ଆସିବି

ହଉ ଠିକ୍ ଅଛି ଆଧାର କାର୍ଡ଼ ଆଉ କ'ଣ ହଁ ଆଉ ଅ ହ ହେଲେ ମୁଁ ମାର୍ଚ୍ଚ କୋଡ଼ିଏରେ ଆସିବି ସେ ଆଇଫୋନ୍ ଟୁଏଲ୍ଭ୍ଟା ନେବି ହେଲା ହଉ ହେଲେ ରଖୁଛି ଥ୍ୟାଙ୍କ ୟୁ କାଲି ହଉ ଟ୍ରାଏ କରିବି କାଲି ଆସିବାର ହଁ ହଉ ରଖୁଛି ଥ୍ୟାଙ୍କ ୟୁ